ଅଭିଧାନିକ ଅର୍ଥକୁ ନ ବୁଝାଇ ଅନ୍ୟ ପ୍ରୟୋଜନୀୟ ଅର୍ଥରେ ପଦ ଗୁଡ଼ିକ ବାକ୍ୟରେ ବ୍ୟବହୃତ ହେଲେ ତାହାକୁ ରୂଢ଼ି କୁହାଯାଏ ମନର ଭାବକୁ ଅନ୍ୟମାନଙ୍କ ନିକଟରେ ସରସ ସୁନ୍ଦର ତଥା ପ୍ରଭାବଶାଲି ରୂପେ ଅଭିବ୍ୟକ୍ତ କରିବା ପାଇଁ ରୂଢ଼ି ବ୍ୟବହୃତ ହୋଇଥାଏ ରୂଢ଼ି ପ୍ରତ୍ୟେକ ଭାଷାର ବିଶେଷ ଉକ୍ତି ଯାହା ସାଧାରଣ ଲୋକଙ୍କ ତୁଣ୍ଡରେ ଯୁଗ ଯୁଗ ଧରି ବ୍ୟବହୃତ ହୋଇ ଆସିଅଛି ରୁଢ଼ି ଭାଷାର ମୌଲିକ ସମ୍ପଦ ଏହା ଭାଷାକୁ ସମୃଦ୍ଧ ଓ ଗୌରବମଣ୍ଡିତ କରିଥାଏ ଗଠନ ସ୍ୱତନ୍ତ୍ର ଧାରରେ ଏହାକୁ ନିମ୍ନ ପ୍ରକାରରେ ତିନି ଗୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ ଯାହା ଇ କ୍ରିୟା ଯୁକ୍ତ ରୂଢ଼ି କ୍ରିୟାହୀନ ରୂଢ଼ି ଉପମଲିକ ବା ତୁଳନାତ୍ମକ ରୂଢ଼ି କୌଣସି ବାକ୍ୟାଂଶ ବା ପଦଂଶ ସହିତରେ କ୍ରିୟାପଦ ସଂଯୁକ୍ତ ତଥା ତାହା ସମ୍ପୂର୍ଣ୍ଣ ଭାବେ ଏକ ନୂତନ ଲକ୍ଷଣିକ ଅର୍ଥ ପ୍ରକାଶ କରୁଥିଲେ ତାହାକୁ କ୍ରିୟା ଯୁକ୍ତ ରୂଢ଼ି କୁହାଯାଏ ଓଡ଼ିଆ ଭାଷାରେ ପ୍ରଚଲିତ ଏହି କାର୍ଯ୍ୟର କେତୁଟି ରୂଢ଼ିର ଅର୍ଥ ସହ ତାହାର ପ୍ରୟୋଗ ବିଧି ନିମ୍ନରେ ପ୍ରଦାନ କରାଗଲା କୋବିନ୍ଦବାବୁଙ୍କ ଅନ୍ୟାୟ କାର୍ଯ୍ୟକଳାପକୁ ମୁଁ ବିରୋଧ କରିଥିବାରୁ ସେ ମୋ ଉପରେ ଅକଶ ରଖିଛନ୍ତି ଅଠାଇ ପଦର ବାଟିବା ଅତି ତଲକୁ ଖସିବା ଏତେ ଗାନ୍ଧିକ ଘରର ପୁଅ ହୋଇ ଗୋପାଲ ଅଇଁଠା ପତର ଚାଟିବା ସାରା ହେଲା ଅଗ୍ନି ଶର୍ମା ହେବା ପୁଅର କୁକର୍ମ ଦେଖି ବାପା ଅଗ୍ନି ଶର୍ମା ହୋଇଗଲେ ଅଠାକାଟିରେ ପଡ଼ିବା ଦୁର୍ନୀତି ନିବାରଣ ବିଭାଗର ଚଢ଼ାଇ ଫଲରେ ବିଚରା ଇଞ୍ଜିନିୟର ଦିନ ବନ୍ଧୁ ବାବୁ ଅଠାକାଠିରେ ପଡ଼ିଗଲି ଅଠା ବୁଲିଲା ଦୋଷ କରି ମରପୁଣ୍ଡରେ ଅଠା ବୋଲିବା ସେନାପତିଙ୍କ ଅଭ୍ୟାସ ଅନ୍ଧ ଦେଶରେ ଦର୍ପଣ ବିକିବା ନାସ୍ତିକ ବ୍ୟକ୍ତି ସହିତ ଧର୍ମ ଚର୍ଚ୍ଚା କରିବା ଯାହା ଅନ୍ଧ ଦେଶରେ ଦର୍ପଣ ବିକିବା ସେଇୟା ଅନ୍ଧାରରେ ବାଡ଼ି ବୁଲାଇବା ଭଲ ଭାବରେ ଅନୁସନ୍ଧାନ ନକରି ଖାଲି ଅନ୍ଧାରରେ ବାଡ଼ି ବୁଲାଇଲେ ପ୍ରକୃତ ସତ୍ୟ ଅଭିବୃତ ହୋଇପାରେ ନାହିଁ ଅବସ୍ଥା ବାର ବାଜିବା ଦୁଇ ଦୁଇଟା ଝିଅଙ୍କ ବାହାଘର କରି ମୋ ଅବସ୍ଥା ବାର ବାଜି ଗଲାଣି ଅଟକ କରିବା ବାଲ୍ୟ କାଲରୁ ପିଲାମାନଙ୍କୁ ଆକଟ ନକଲେ ସେମାନେ କାହାକୁ ମାନିବେ ନାହିଁ ଆଖି ଦେଖାଇବା ଶ୍ରେଣୀରେ ଅଣ୍ଡ ଲୋକ କରୁଥିବାରୁ ଶିକ୍ଷକ ପିଲାମାନଙ୍କୁ ଆଖି ଦେଖାଇଲେ ଆଖି ପକାଇବା ଭଗିଆ ସାରିଆଙ୍କ ମଣ୍ଡି ଖଣ୍ଡରେ ଉପର ରାମଚନ୍ଦ୍ର ମଙ୍ଗରାଜ ବହୁ ଦିନରୁ ଆଖି ପକାଇଥିଲେ